ଆମେ ଛୋଟବେଳୁ ପଢ଼ି ଆସୁଛୁ ଆମ ଛୋଟବେଳୁ ଆମର ଶିକ୍ଷାର ଅଭିବୃଦ୍ଧିକୁ ଆମେ ଗଢ଼ି ଆସୁଛୁ ବିଦ୍ୟାଳୟରୁ ଯିଏକି ବିଦ୍ୟାଳୟ ଆମର ଛୋଟରୁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପଢ଼ି ଆସୁଛି ସେହି ବିଦ୍ୟାଳୟ ଆମ୍ଭମାନଙ୍କୁ ବିଭିନ୍ନ ପ୍ରକାର ଶିକ୍ଷାର ଶିକ୍ଷାରେ ଅନ୍ତର୍ଭୁକ୍ତ କରାଇଥାଏ ଯାହାକି ନୈତିକ ଶିକ୍ଷା ହେଉ ଶୈକ୍ଷିକ ଶିକ୍ଷା ହେଉ ପାଠ୍ୟ ଶିକ୍ଷା ହେଉ ଏବଂ ବିଭିନ୍ନ କଳା କାର୍ଯ୍ୟ ଶିକ୍ଷା ହେଉ ଏମାନଙ୍କ ମଧ୍ୟରୁ ଏକ ଶିକ୍ଷା ହେଉଛି ଚିତ୍ରକଳା ଶିକ୍ଷା ଚିତ୍ରକଳା ଶିକ୍ଷା ହେଉଛି ଏକ ଆମ ଜୀବନର ଏକ କଳା ଯାହାକି ପ୍ରତ୍ୟେକଟି ନିର୍ଦ୍ଧିଷ୍ଟ ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ଦେଖିବାକୁ ମିଳେ ସେହି ଶିକ୍ଷା ଯାହାଦ୍ୱାରା ଆମେ ବିଦ୍ୟାଳୟରେ ଶିଖିଥାଉ ଏବଂ ଏହି ଚିତ୍ରକଳା ଆମକୁ ବିଭିନ୍ନ ପ୍ରକାର ଶିକ୍ଷା ଯୋଗାଇଥାଏ ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାର ପେଣ୍ଟିଂ ଆଙ୍କିଥାଉ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାଉ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଚିତ୍ର ଆଙ୍କିଥାଉ ଏବଂ ଆମକୁ ଆମ ମନରେ ଏକ ଅନୁଭୂତି ଜାଗରଣ କରିଥାଏ ଅନ୍ୟ ଅଧିକରୁ ଅଧିକ ଚିତ୍ର ଆଙ୍କିବା ପାଇଁ